ଆପଣ ଫଟୋଗ୍ରାଫର୍ ଭାଇ କହୁଛନ୍ତି ତ ହଁ ମୁଁ କହୁଥିଲି କି ମୋର ଗୋଟେ ଭଉଣୀର ପ୍ରି୍ ୱେଡ଼ିଙ୍ଗ ଶୁଟିଙ୍ଗ ହେବାର ଥିଲା ତ ଆଉ ଆପଣ ଯଦି ଟିକେ ଆପଣ ତ ନାଁ ବହୁତ ଅଛି ମାନେ ୱେଡ଼ିଙ୍ଗ ଶୁଟ୍ରେ ତ ଆପଣ ଟିକେ ମୋ ଭଉଣୀର ଶୁଟିଙ୍ଗ କଲେ ଭଲ ହୁଅନ୍ତା ଆଉ ଆପଣଙ୍କୁ କେମିତି କ'ଣ କରୁଛନ୍ତି ଟିକେ ଜାଗା କହୁନାହାଁନ୍ତି ହଁ ହଁ ହଁ ଠିକ୍ ଅଛି ଆଜି ତ ହେଲା ତେର ତାରିଖ ମୋର ଏଇନେ ତେଇଶ ତାରିଖ ଆଡ଼ିକି ଅଛି ମୋ ଭଉଣୀର ବାହାଘର ତ ଦଶ ପନ୍ଦର ଦିନ ମଝିରେ ଅଛି ଦଶ ଦିନ ଖଣ୍ଡେ ତ ଆପଣଙ୍କ କ୍ୟାମେରା କ୍ୱାଲିଟି କେମିତି କ'ଣ ରହୁଛି ଆପଣଙ୍କ ତ ନାଁ ବହୁତ ଅଛି ତଥାପି ଆପଣଙ୍କ କ୍ୟାମେରା କ୍ୱାଲିଟି କ'ଣ ରହୁଛି ଟିକେ କହୁନାହାଁନ୍ତି ଆଜ୍ଞା ନାହିଁ ନାହିଁ ମୋ ଭଉଣୀର ଯେହେତୁ ମ୍ୟାରେଜ୍ ଅଛି ପ୍ରି ୱେଡ଼ିଙ୍ଗ ଗୋଟେ ଶୁଟ୍ ହବ ମାନେ ଭଲ ଲୋକେସନ୍ରେ ତ ଆପଣଙ୍କର ତ ଭଲ କ୍ୟାମେରା ଅଛି ତ କେଉଁ କେଉଁ ଜାଗା ଅଛି ଆପଣଙ୍କ ମାନେ ପୁରୀ ଜିଲ୍ଲା ନା କେଉଁ କେଉଁ ଜାଗା ଅଛି ଭଲ ଜାଗା କହୁନାହାଁନ୍ତି

ହଁ ହଉ ତା'ହେଲେ ଠିକ୍ ଅଛି ଆଉ ଡ୍ରେସ୍ କଥାଟା ଆମେ ମାନେ ଆପଣ ଦେବେ ନା ଆମେ ନେବୁ ହଉ ତା'ହେଲେ ଠିକ୍ ଅଛି ତା'ହେଲେ ଆମେ ଆମ ପସନ୍ଦରେ ଡ୍ରେସ୍ ସବୁ ନେବୁ ଆଉ ଆପଣ ଯାହା ଫଟୋ ଶୁଟ୍ କରିବେ ଆଉ ଆଉ ମାନେ କ'ଣ ମାନେ ବଜେଟ୍ ରହୁଛି କେତେଦିନ ଭିତରେ ଶୁଟ୍ କରିବେ ସେଇଟା ଟିକେ ଆପଣ କହୁନାହାଁନ୍ତି

ତ ସେଠିକି ଆମେ ଯିବା ଆଉ ତିନି ଚାରି ଦିନ ଭିତରେ ସାରିବା ଆଉ ହଁ ମୁଁ କହିଲି କି ତିନି ଚାରି ଦିନ ଭିତରେ ଯଦି ଆମେ ସାରିବା ତ ଯାହା ହେଲେ ବି ସେ ପଚିଶରୁ ତିରିଶ ହଜାର ଭିତରେ ବୋଧେ ଲାଗିବ ମୁଁ ଭାବୁଛି ଆଜ୍ଞା ଆଜ୍ଞା ତା'ହେଲେ ଠିକ୍ ଅଛି ମୁଁ ଆପଣଙ୍କର ତ ବଜେଟ୍ ଆପଣ କହିଲେ ମୁଁ ଶୁଟିଙ୍ଗ ପରେ ବାକି ପଇସା ପେମେଣ୍ଟ କରିଦେବି ଆଉ ଏବେ ମୁଁ ଆଡ଼ଭାନ୍ସ ଆପଣଙ୍କୁ ଦେଇ ଦେଉଛି ଆଉ ହଉ ତା'ହେଲେ ଠିକ୍ ଅଛି ଆଉ ତେଇଶ ତାରିଖ ଆଡ଼ିକି ଆପଣ ଦଶଟାରୁ ଫୋନ କରିବେ ଆମେ ଯିବୁ ଶୁଟିଙ୍ଗରେ ଆଜି ମୁଁ ଏବେ ଆଡ଼ଭାନ୍ସଟା ଆପଣଙ୍କୁ ପଠାଇ ଦେଉଛି ଠିକ୍ ଅଛି ଠିକ୍ ଅଛି ରହୁଛି